ହ୍ୟାଲୋ ହ୍ୟାଲୋ ଆଜ୍ଞା ଓଲା ଅଟୋବାଲା କୁହୁଥିଲେ ତ ଆଜ୍ଞା ଜେନ୍ଟା ବୁକ୍ କରିଥିଲି ନି ଯାଏନ ଆଉ ମୋର୍ ଯିବାର୍ ଅଛେ ମେଡ଼ିକାଲ୍ କାମ୍ଟେ ପଡ଼ିଗଲା ଆଜ୍ଞା ଆଉ ମୋର୍ ପଏସା ଟିକେ ରିଟର୍ନ୍ କରିଦଉନ୍ ହ୍ୟାଲୋ ଆଜ୍ଞା ବୁଝିପାରୁଛନ୍ କିି ନି ମୁଁ ଜେନ୍ଟା ଓଲା ଇର ଇଟା କରିଥିଲି ବୁକ୍ କରିଥିଲି ସେଟା ରିଟର୍ନ୍ କରିଦଉନ୍ ମୁଇଁ ଆଉ ଗୁଟେ କାମ୍ ଏମର୍ଜେନ୍ସି କାମ୍ ପଡ଼ିଗଲା ମେଡ଼ିକାଲ୍ କାମ୍ଟେ ମୁଇଁ ଯାଇ ନାଇ ପାରେନ ସେ ପଏସାଟା ରିଟର୍ଣ୍ଣ୍ କରିଦଉନ୍ ଆଜ୍ଞା କାଲି କାଲି ତ ଯାଇ ନିପାରେ ମୁଇଁ ନାଇଁ ନାଇଁ ଆଜ୍ଞା ଶୁଣନ୍ ତ ଆଜ୍ଞା ମୁଇଁ ଇଟା ମେଡ଼ିକାଲ୍ କାମ୍ ପଡ଼ିଚେ ମୁଇଁ ଇହାଦେ ଯେଇନି ପରେ ଆଠ୍ ଦଶ୍ ଦିନ୍ ପଇସାଟା ରିଟର୍ଣ୍ଣ୍ କରିଦଉନ୍ ପଏସା ଦର୍କାର୍ ଅଛେ ଆଜ୍ଞା ମେଡ଼ିକାଲ୍ କାମ୍ ପଡ଼ିଛେ ହେନ୍ତା କେନ୍ତା କର୍ବେ ଆଜ୍ଞା ପଛେ ଦେମୁ ବଏଲେ କେନ୍ତା କରି ହେଇପାର୍ବା ମେଡ଼ିକାଲ୍ କାମ୍ ପଡ଼ିଛେ ବଲି କହେଲି ପରେ ଆଜ୍ଞା ଆପଣ୍କୁ ପଏସାଟା ରିଟର୍ଣ୍ଣ୍ କରିଦଉନ୍ ନ ଫେର୍ ତ ଯିବାର୍ ଗଲେ ଆଗ୍ରୁ ବୁକ୍ ହେବାନି ଆଜ୍ଞା ସମକିର କାମ୍ ପଡ଼୍ସି ଇଟା ଗୁଟେ ପ୍ରୋବ୍ଲେମ୍ ଟିକେ ହେବା ଫେର୍ ମେଡ଼ିକାଲ୍ କାମ୍ ବି ତାର୍ ଇଟା ପଡ଼ିଯିବା କିଏ କାର୍ କାଣା ଗୁଟେ ଏମାର୍ଜେନ୍ସି ପଡ଼୍ବା ହେଟାକେ ଦେଖ୍ବେ ବେଲେ କିନୁ ହେବା ସେଫ୍ କର୍ବେ କେନୁ ନାଇଁ ଆଜ୍ଞା କେନ୍ସେଲ୍ କେନ୍ସେଲ୍ କରିଦଉନ୍ ଏ ମୋର୍ ଆଡ଼ୁ କେନ୍ସେଲ୍ କରିଦେଲିନ ପଏସାଟା ରିଟର୍ଣ୍ଣ୍ କରିଦଉନ୍ ଆଉ ମୁଇଁ ମେଡ଼ିକାଲ୍ କାମେ ଯାଉଛେଁ ହଁ ହଁ ମେଡ଼ାକାଲ୍ ମେଡ଼ିକାଲ୍ କାମେ ଯାଉଛେଁ ଅଲ୍ଗା କାମ୍ଟେ ସେ ଆସୁଚନ୍ ତ ସାଙ୍ଗ୍ଟେ ତାଙ୍କର୍ ଗାଡ଼ିରେ ମୁଇଁ ଇଟା ଯାଉଚେଁ ବାଇକ୍ରେ ଇନ ଯିବାର୍ ଥିଲା ହେଟା ଓଲାର ଜେନ୍ଟା କରୁଥିଲେ ଫ୍ୟାମିଲି ଯାଇଥିତେ ସୁନୁନ୍ ତ ଆଜ୍ଞା ରିଟର୍ନ୍ କରି ଦଉନ୍ ରିଟର୍ନ୍ କରି ଦଉନ୍ ପଏସା ମୋର୍ ପାଖେ ପଏସା ନାଇନ ଇହାଦେ ହସ୍ପିଟାଲ୍ ଯାଇଚୁ ହଁ ହଁ କେତେବେଲେ କରବେ ଆଜ୍ଞା ସାଙ୍ଗେ ସାଙ୍ଗ୍ ହେଇଯିବା ତ ଆଜ୍ଞା ହଁ ପଠୁନ୍ ପଠନ୍ ପଠନ୍ ଜଲ୍ଦି ଟିକେ ପଠେଇଦିଅନ୍ ହେଁ ଠିକ୍ ଅଛେ ଆଜ୍ଞା ରଖୁଚେଁ ହଁ ହଁ ରଖୁଚେଁ ରଖୁଚେଁ